ହ୍ୟାଲୋ ହଁ ମୁଁ ସୁମିତ୍ରା ବେହେରା କହୁଥିଲି ଜଗତସିଂହ ଡିଷ୍ଟ୍ରିକ୍ରୁ ଆପଣ ଶାରଳା ଏଜେନ୍ସିରୁ କହୁଛନ୍ତି ଅକ୍ଚ୍ୟୁଆଲି ମୋର ଗୋଟେ ପରଦିନକୁ ଗୋଟେ ଗାଡ଼ି ବୁକ୍ କରିବାର ଥିଲା କାର୍ଟେ ଆଉ ହେଇପାରିବ କି ଆପଣଙ୍କର ଆଭେଲେବୁଲ୍ ଅଛି କି ଗାଡ଼ି ହଁ ମୋର ବାଲେଶ୍ୱରରୁ କିଛି ଫ୍ୟାମିଲି ଗେଷ୍ଟ୍ ଆସିୁଥିଲେ ଆପଣ ଯାଇ ଆଣିପାରିବେ କି କେତେବେଳକୁ ଆଣିବେ ନଅଟା ଭାଇ ଟିକେ ବେଳାବେଳେ ବାହାରିଲେ ଭଲ ହୁଅନ୍ତା ଦୂର ଜାଗା ତ ଟିକେ ଆପଣ ବେଳେବେଳେ ତାଙ୍କୁ ପିକ୍ କରିବାର ଥିଲା ଆଉ ରେଟ୍ କେମିତି କ'ଣ ପାଞ୍ଚ ହଜାର ଟିକେ ଅଧିକା ହେଉଛି ଆମେ ଲୋକାଲ୍ ଲୋକ ଆପଣ ଟିକେ ଆମ ପାଇଁ କ'ଣ କମ୍ କରନ୍ତୁ ହଁ ହଁ ଭାଇ ଠିକ୍ ଅଛି ଆପଣ କେତେବେଳେ ଆଣିବା ପାଇଁକା ଯିବେ ଆପଣ ବାହାରିଲେ ମତେ କଲ୍ କରିବେ ମୁଁ ଆପଣଙ୍କୁ ଲୋକେସନ୍ କହିଦେବି ଆପଣ ପ୍ରପର୍ ଲୋକେସନ୍ରୁ ଯାଇକି ତାଙ୍କୁ ନେଇ ଆସିବେ ଆଜ୍ଞା ଆଜ୍ଞା ହଉ ଆଜ୍ଞା ଧନ୍ୟବାଦ ଆଜ୍ଞା